ମୋ' ଚାରି ପାଖରେ ଥିବା ପାଞ୍ଚ ଜଣଙ୍କର ନାମ ହେଲା ଚିଦାନନ୍ଦ ନାୟକ ରାଜେଶ କୁମାର ମେହେର ମନୋଜ କୁମାର ତ୍ରିପାଠୀ ସଦାଶିବ ଭଇନା ରିତୁ ପଲିଆ